ଆଇନଗତ ଦସ୍ତାବିଜ ସୃଷ୍ଟି କରିବାରେ ଆପଣଙ୍କର ଅଭିଜ୍ଞତା କ'ଣ ଏହା କଷ୍ଟକର ଏବଂ କାଗଜପତ୍ର ପାଇବା ପାଇଁ ଆପଣଙ୍କୁ କେଉଁଠିକୁ ଯିବାକୁ ପଡ଼ିବ କେଉଁ ଦସ୍ତାବିଜ ପାଇବା କଷ୍ଟକର ଆମେ ତ ଗାଉଁଲି ମଫସଲି ଲୋକ ହୁଏ ତ ପାଠ ଶାଠ କିଛି ପଢ଼ିନୁ ଆଉ ଆଇନ ବିଷୟରେ ଆମର ଏତେ ଅଭିଜ୍ଞତା ନାହିଁ ଆଉ ଏସବୁ ବିଷୟରେ ଆମର ଜଣେ ଦାଦା ବୁଝା ବୁଝି କରନ୍ତି ସିଏ କୋର୍ଟ କଚେରୀ ଯାଆନ୍ତି ଆଉ ସେମାନେ ସବୁ ବୁଝା ବୁଝି କରନ୍ତି ଆଉ ଯାହା ବି ଅସୁବିଧା ହୁଏ କାଗଜପତ୍ର ସେସବୁ ବିଷୟରେ ଆମେ ତାଙ୍କ ସହିତ କଥା ହଉ ସେମାନେ ବୁଝନ୍ତି ବୁଝିକି ଆମର ଥରେ ଏଇ ଜମି ବିଷୟରେ ଆମେ ତ ମୂର୍ଖ ଲୋକନା ଆମେ ତ ଜାଣିନୁ ଜମି ବିଷୟରେ ଆମର ଥରେ ଡିସପ୍ୟୁଟ୍ ବାହାରିଥିଲା ଆଉ ସେଇ ବିଷୟରେ ଆମେ ଦାଦାଙ୍କ ସହିତ କଥା ହେଲୁ ଆଉ ଦାଦା ସେ ସବୁ ବୁଝା ବୁଝି କଲେ ଆଉ କୋର୍ଟ କଚେରୀ ଥାନା ଆମେ ତ ସେଗୁଡ଼ାକ କିଛି ଜାଣିନୁ ନା ଦାଦା ସବୁ ଜାଣନ୍ତି ଆଉ ଦାଦା ସବୁ ବୁଝା ବୁଝି କରନ୍ତି ଆଉ ଏମିତି ପଇସାପତ୍ର ଥାନାରେ ଆଉ କୋର୍ଟରେ ଆଉ ବହୁତ ଖର୍ଚ୍ଚପାତି ହୋଇଗଲା ଆଉ ଏମିତି ଗୋଟେ ଦଲାଲତ ଦଲାଲ ହାବୁଡ଼ର ପଡ଼ିଗଲୁ ଆଉ ଆମେ ତ ସେମିତି ମାନେ ଆଇନ ବିଷୟରେ କିଛି ଜାଣିନୁ ଆଉ କାଗଜପତ୍ର ପାଇବା ପାଇଁ ଆମେ ବି ସେସବୁ ସୁବିଧା ଆମର ନାହିଁ ଆଉ